ଓଜନ କମାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଗାଁ ରେ ସାଧାରଣତଃ କିଛି ଘରୋଇ ଉପଚାର କହିକିଗଲେ ସାଧାରଣତଃ ଲୋକ କହନ୍ତି ଯେ ତୋର ଓଜନ ବଢ଼ିଗଲାଣି ତୁ ଖାଇବା କମା ଟିକେ ତେଲ ମସଲାଯୁକ୍ତ କମ୍ ଖା ଫଳ ମୂଳ ଟିକେ ଅଧିକ ଖା ଯେଉଁ ଲେମ୍ବୁ ପାଣି ଟିକେ ପି ଚିଙ୍ଗୁଡ଼ି ଖା ଗୋଟେ ଗାଁ ରେ ଗୋଟିଏ କଥା ଅଛି ଯେ ଚିଙ୍ଗୁଡ଼ି ଯେ ଖାଇବ ସେ ପତଳା ହୋଇଯିବ ଏସବୁ ପାଇଁ ଘରୋଇ ଉପଚାର ମଧ୍ୟ ଗାଁ ରେ କହନ୍ତି ଆଉ ସାଧାରଣତଃ ବୁଢ଼ା ବୁଢ଼ୀମାନେ କହନ୍ତି ଟିକେ ଶାଗ ପନିପରିବା ସବୁ ଖା ଯାଦ୍ଵାରାକି ବେଶୀ ଯେଉଁ ଚର୍ବି ଯୁକ୍ତ ଖାଦ୍ୟ ଚିକେନ ମଟନ ଏସବୁ ନ ଖାଇଲେ ଓଜନ ବଢ଼ିବନି ବୋଲି ଗାଁ ରେ ସମସ୍ତେ କହନ୍ତି